ମୁଁ ସାଧାରଣତଃ ରୋଷେଇ କରିବାକୁ ଭଲ ପାଏ ଘରକୁ ଅତିଥି ମାନେ ଆସିଲେ ମୁଁ ଭଲ ଭଲ ରୋଷେଇ କରି ଖାଇବାକୁ ଦିଏ ରୋଷେଇ କରିବା ପାଇଁ ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୁଁ ମାଛ ଚିକେନ୍ ଇତ୍ୟାଦି କରିବାକୁ ଭଲ ପାଏ ଏଇ ସବୁ ଜିନିଷ ଭଲ ଭାବରେ ମୁଁ ତିଆରି କରେ ଅତିଥି ମାନେ ଏସବୁ ଜିନିଷ ଖାଇ ଭଲ ହେଇଚି ବୋଲି କୁହନ୍ତି